ଆମ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ କହିବାକୁ ଗଲେ ଧାନଚାଷ ଅଧିକ ମାତ୍ରାରେ ହୁଏ ଆଉ ଲୋକମାନେ ବି ଧାନଚାଷ କରିବା ପାଇଁ ବହୁତ ଭଲପାଆନ୍ତି ତା' ସାଙ୍ଗରେ ବି ଏମିତି ବିରି ମୁଗ ବାଦାମ ଏସବୁ ଚାଷ ବି କରନ୍ତି କିନ୍ତୁ ଅଧିକ ପରିମାଣରେ ଆମର ଧାନ ଚାଷ କରାଯାଏ